ବର୍ତ୍ତମାନ ପଶୁପାଳନଟା ବର୍ତ୍ତମାନ ଆମ ଚାଷ ଘରେ ବହୁତ ମାନେ କ୍ରିଟିକାଲ୍ ପରିସ୍ଥିତି ହେଉଅଛି କାରଣ ପଶୁମାନଙ୍କ ପାଇଁ ଚାରଣଭୂମି ନାହିଁ ବର୍ତ୍ତମାନ ଆମ ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ବହୁତ ଭାଗ କୋଡ଼ିଏ ଦଶବର୍ଷ ଭିତରେ ଚାଷ ପଶୁଙ୍କର ଚରିବା ଭୂମି ନାହିଁ ତେଣୁ ପଶୁମାନେ ବହୁତ ହଇରାଣ ହରକତ ହେଉଛନ୍ତି ଜରି କାଗଜ ଏସବୁ ଜିନିଷ ପଲିଥିନ ଯଦି ଏଗୁଡ଼ାକ ସବୁ ଗାଈଗୋରୁ ଖାଉଛନ୍ତି ସେମାନଙ୍କର ବିଭିନ୍ନ ପ୍ରକାର ରୋଗ ହେଉଛି ଏବଂ ଫାଟୁଆ ରୋଗ ହୋଇ ହେଉଅଛି କୁର୍ମି ହେଉଅଛି ତାପରେ ମୁଖଗହ୍ଵର ରୋଗ ଯେଉଁଟା ହେଉଛି ଆଉ ଗୋଟିଏ ରୋଗ ହେଲା ସାହାଣ ସେ ଗୋରୁକୁ ସାହାଣ ତାଙ୍କର ମାନେ ଚାଲି ପାରିବେ ନାହିଁ ତେଣୁ ସେଥିପାଇଁକା ପ୍ରତିକାର ହେଲା କ'ଣ ଆମେ ହଳଦୀ ଲିମ୍ବ ତାକୁ ବାଟି କରି ତାଙ୍କୁ ଫାଟୁଆ ଯେଉଁ ଇଏରେ ଦେବୁ ଆଉ ହଳଦୀପାଣି ଗୋଳାଇ କରି ତା ଦେହରେ ଆମେ ପାଟିରେ ଭର୍ତ୍ତି କରିକି କୁଳୁକୁଚା ଆକାରରେ କଲେ ସେ ଇଏ ରୋଗଟା ଭଲ ହେବ ମୁଖ ରୋଗ ଖାଇବା ସୋଡ଼ା ସାଙ୍ଗେରେ ଇଏ ମିଶା ଇକି ତାକୁ ଦେଲେ ଗାଈକି ତା ପାଟି ଧୋଇଦେଲେ ତା ମୁଖଗହ୍ୱର ରୋଗ ଭଲ ହୁଏ ସାହାଣ ରୋଗ ପାଇଁ ନଡ଼ିଆ ତେଲ ଖଲି କରି ତା ଗୋଡ଼ରେ ଯେଉଁଠି ଖଣ୍ଡିଆ ହୋଇଥିବ ଦେଲେ ସେଟା ତା'ର ଭଲ ହୋଇଯାଏ